ହଁ ଆମ ସ୍ଥାନୀୟ ଭାଷାରେ ୟୁଟ୍ୟୁବ ଚ୍ୟାନେଲ ରହିଛି ଟି ଭି କାର୍ଯ୍ୟକ୍ରମରେ କିଛି ଆଉ କିଛି ନାହିଁ କିନ୍ତୁ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ଯେଉଁ ଭାଷାର ଆମର ସବୁ ସେଥିରେ ଆମର କେମିତି ନାଚ ପ୍ରୋଗ୍ରାମ ହୁଏ ଆଉ ସେଥିରେ ଆମର ସବୁ କେମିତି ରୋଷେଇ ବାସ କରିକି ଲୋକମାନେ ଛାଡ଼ୁଛନ୍ତି ଆଉ ନିଉଜ୍ ଯେଉଁ ଦିଏ ଆମେ ସବୁ ସେଇଟା ଦେଖିବାକୁ ବହୁତ ପସନ୍ଦ କରୁ ଆମର ଆଁ ସ ସବୁ ଘଟଣା ଦୁର୍ଘଟଣା ବିଷୟରେ ସେଥିରେ ଦେଖାଏ ଆମେ ସେଇ ୟୁଟ୍ୟୁବ ଚ୍ୟାନେଲ ଦ୍ଵାରା ସେଗୁଡ଼ା ସବୁ ଦେଖିଥାଉ ଅନ୍ୟ ଭାଷା ମଧ୍ୟ ଆଉ ଦେଖିବାକୁ ମୋତେ ଭଲ ଲାଗେ ମନରଞ୍ଜନ କାର୍ଯ୍ୟକ୍ରମ ଯେମିତି ବେଙ୍ଗଲୀ ମୁଁ ତାକୁ ବୁଝିପାରେ କହିପାରେ ସେ ଭଷାର ନାଚ ଆସେ ଗୀତ ଆସେ ଯେଉଁଟାକୁ ଦେଖିବା ପାଇଁ ମୁଁ ବହୁତ ଭଲ ପାଏ ତାକୁ ମଧ୍ୟ ଦେଖିଥାଏ ଆଉ ସେମାନଙ୍କର ଗୀତ କେଉଁ ଉଷା ବହୁତ ଉଚ୍ଚକଟିର ଏବଂ ଛୋଟପିଲା ବଡ଼ଲୋକ ସ୍ତ୍ରୀଲୋକ ମା ମାନେ ଆସିକି ନାଚିଥାନ୍ତି ବଙ୍ଗଳା ଚ୍ୟାନେଲରେ ମୁଁ ଦେଖେ ବିହାରୀ ଚା ବିହାରରେ ମଧ୍ୟ ଭୋଜପୁରୀ ଚ୍ୟାନେଲ ମଧ୍ୟ ମୁଁ ଦେଖେ ଯେଉଁଟାକି ଦେଖିବାପାଇଁ ଆଉ ଶୁଣିବାପାଇଁ ବହୁତ ଭଲ ଲାଗିଥାଏ ବହୁତ ଭଲ ଲାଗେ ମୋତେ